ଁମରନ ଡକ୍ଟରଙ୍କ ନାମ ହେଇ ନ ଆମ ପାଖେ ଦରିଆକେ ଯଉଛନ୍ଁ ବସେ ଚିକିତ୍ସା କରୁଛନ୍ ହେଲେ ପଇସା ଅଧିକା ନେଇଯାଉଛନ୍ ବସେ ଦେଖୁଛନ୍ ଚିକିତ୍ସା ଦେନ୍ ମେଡ଼ିସିନ ପତର ବି ଦଉଛନ୍ ଭଲସସି ଚିକିତ୍ସା ବି କରୁଛନ୍ ହେଲେ ବହୁତ ପଇସା ନେନ ଆମରି ଏରିଆରୀ ପାଖେ ନ ନେଇଁନ ହସ୍ପିଟା ଦରିଆରିୀ ହସ୍ପିଟାଲ ଅଛେ ଆମରି ପାଖେ ହସ୍ପିଟାଲ୍ ଗୋଟେ ଦରକାର ଦୋରିଆ ଯାଉଛୁ ବହୁତ କଷ୍ଟରେ ଯଉଛୁ ଦୋରିଆକେ ଆଉ ଦେଖଉଛୁଁ ଆମେ ହସ୍ପିଟାଲକେ ହସ୍ପିଟାଲ ନ ବହୁତ ନେଇ ଯାଉଛନ୍ ପଇସା ପଇସା ପତ ନେଇ ଯାଉଛନ୍ ବହୁତ ସିଏ ଆଉ ରୋଗୀ ଗନ ସେବା କରୁଛନ୍ ଆମେ କରୋନା ଭାଇରସ୍ ଯ କେହିନୀ ଯି ଆମେ ଘରୁ ବାହାରନି ଘରୁ କେସିନିକେ ବାହାରନି ଆମେ ଘରେ ଥାଉଁ ଖାଲି ଭୋକସ ସେବୁ ଘରେ ଉଁ କେଁସିନକେ କାମ କବାର କରିନି ଯିଏ ଆମେ ଘରେ ରହିଗ ଚଲୁଥିଲୁ ଆଉ ଘରେ ଥିଲୁ ଆମେ କରୋନାରେ କେହିନୀ ବାହାରି ଆମେ